ଆମର ଦିନେ ଫିଷ୍ଟ ହେଉଥିଲା ରୋଷେଇ କଲାବେଳେ ଚେଙ୍କା ଲାଗିକି ମୋର ଫୋଟକା ଗୋଟେ ହୋଇଗଲା ବହୁତ ବଡ଼ ଆକାରରେ ହେଇଯାଇଥିଲା ପାଣି ଜମିଯାଇଥିଲା ଆଉ ମଣିଯା ହସ୍ପିଟାଲ ଯାଇ ସେଠି ଡକ୍ଟରଙ୍କ ପରାମର୍ଶ ନେଲି ତାହିତ ଅପରେସନ ହେଲା ମେଡିସିନ୍ ଖାଇ ସୁସ୍ଥ ହେଲି ଏବେ ସୁସ୍ଥ ଅଛି ବହୁତ ଖୁସି ଅଛି ଆଉ